ଆପଣଙ୍କ ପାଖରେ ଗଳ୍ପ ବହି ଅଛି କି ଆପଣ ସବୁବେଲେ ଗଳ୍ପ ବହି ପଢୁଛ କି ମୁଁ ତ ସବୁବେଳେ ପଢୁଛି ମୋ ପାଖରେ ଅଛି ଗୋପାଳଙ୍କ ବିଷୟରେ ଗଳ୍ପ ବହି ଅଛି ବହୁତ ରକମର ଆପଣଙ୍କ ପ୍ରିୟ ଗଳ୍ପ ବହି କିଣି କରି ପଢ଼ନ୍ତୁ ବହୁତ ଭଲ ଲାଗେ କେଉଁ ବହୁତ ବିଷୟରେ ଅଛି ହରିଣଙ୍କ ବିଷୟରେ ବାଘ ବିଷୟରେ ଏମିତି ବହୁତ ଜିନିଷ ବିଷୟରେ ଅଛି ମୋ ପାଖରେ ଗୋପାଳ ଗଳ୍ପ ବହି ଅଛି ଗୋପାଳ ଗଳ୍ପ ବହି କିଏ ଯଦି ପଢିବ ହସି ହସି ତଲେ ପଡ଼ିଯିବ ବହୁତ ମଜାର ସେଇଠି ଗଳ୍ପ ଥାଏ କାରଣ ସେଠି ବହୁତ ମଜା ମିଶା ବହୁତ ମଜା ହୁଏ ସେଇଟା ପଢିକରି ଆପଣ ବହୁତ ଖୁସି ପାଇବ ଆଉ କିଏ ଯଦି ତୁମର ସାଙ୍ଗ ତୁମ ସାଙ୍ଗ ପିଲା ଯଦି ଆଉ କିଏ ପଢିବ ସେଇଟା ଗୋପାଳ ଗଳ୍ପ ବହି ସେମାନେ ବି ବହୁତ ହସିବ ହସି ହସି ତଳେ ପଡ଼ିଯିବ ରାସ୍ତା ମଝିରେ ଯଦି ସେଇଟା ପଢିଲେ ରାସ୍ତା ଉପରେ ପଡ଼ିଯିବ ହସି ହସି କାରଣ ସେଇଠି ବହୁତ ମଜା ହୁଏ ଗୋପାଳ ଗଳ୍ପ ବହିରେ ଆପଣଙ୍କ ପାଖରେ ଯେଉଁ ବହି ବହୁତ ପସନ୍ଦ ହୁଏ ଯେଉଁ ଗଳ୍ପ ପସନ୍ଦ ହୁଏ ସେ ଗଳ୍ପ ଆପଣ ପଢନ୍ତୁ କାରଣ ସେଇଟା ପଢିଲେ ଭଲ